ଚାଷର ପ୍ରିୟ ଦିଗଗୁଡ଼ିକ ହେଉଛି ଅମଳ ଏବଂ ସମୟ ଯଦି ଆମେ ପରିଶ୍ରମ ନ କରିବା ତା'ହେଲେ ଆମ ଭଲ ଭାବରେ ଆମେ ଫଳ ପାଇପାରିବା ନାହିଁ କିନ୍ତୁ ସେ ଏ ପରିଶ୍ରମର ମୂଲ୍ୟ ଥାଏ କିନ୍ତୁ ଅଧିକ ପରିଶ୍ରମ କରିବା ସରକାରମାନଙ୍କର କୌଣସି ଆମ ପକ୍ଷର ସହାୟ ଥିଲେ ଆମେ ଚାଷଗୁଡ଼ିକ ବହୁତ ଭଲ ଭାବରେ କରିପାରନ୍ତୁ ଆମର ବର୍ଷସାରା ବହୁତ ପର୍ବପର୍ବାଣି ଅଛି ଆମ ଓଡ଼ିଶା ହେଉଛି ଗୋଟିଏ କୃଷି ପ୍ରଧାନ ରାଜ୍ୟ ଆମ ଓଡ଼ିଶା ବିଭିନ୍ନପ୍ରକାର ଫସଲ କୃଷିରେ ଚାଷ କୃଷକମାନେ ଚାଷ କରିଥାନ୍ତି ଧାନ ଗହମ ମୁଗ ବିରି ମାଣ୍ଡିଆ ସୋରିଷ ବାଦାମ ବିଭିନ୍ନପ୍ରକାର ପନିପରିବା ଅମଳ କରିଥାନ୍ତି